ମୁଁ ଫୁଲଗଛ ଲଗେଇ ଲଗେଇବାକୁ ବହୁତ ଭଲ ପାଏ ଏତେ ଭଲ ପାଏ କି କି ଆମ ବାଡ଼ିର ଫୁଲଗଛର କମତି ନାହିଁ ଗେଣ୍ଡୁଫୁଲ ଗଛ ଲଗାଇଲେ ଗେଣ୍ଡୁଫୁଲ ସମୟରେ ଗେଣ୍ଡୁ ଫୁଲ ଫୁଟେ ଆଉ ଅନ୍ୟାନ୍ୟ ଫୁଲଗଛ ଲଗାଇଲେ ବି ସେ ବି ଫୁଟେ ଏ ଗଛରୁ ସେ ଗଛକୁ ପ୍ରଜାପତିମାନେ ଉଡ଼ୁଥାନ୍ତି ତାଙ୍କୁ ଉଡ଼ିବା ଦେଖି ମତେ ଭାରି ଖୁସି ଲାଗେ ମହୁମାଛି ମାନେ ଆସି ମହୁ ସଂଗ୍ରହ କରନ୍ତି ତାଙ୍କ ଆହରଣ ପାଇଁ

ମହୁ ବାନ୍ଧିବା ପାଇଁ ଫଳଗଛ କଦଳୀ ଗଛରେ କଦଳୀ ଯେତେବେଳେ ଧରେ ଦେଖିବାକୁ ବହୁତ ସୁନ୍ଦର ଲାଗେ ତାର ଭଣ୍ଡା ଦେଖିବାକୁ ବି ବହୁତ ସୁନ୍ଦର ଲାଗେ କଦଳୀ ଗଛର କଦଳୀ ପତ୍ର ଆମର ବହୁତ ଆବଶ୍ୟକ ତାକୁ ଆମେ ଆଣି ବହୁତ ପୂଜା ପୋଟଳରେ ବି ନଗଉ ଫୁଲଗଛ ଗୋଟେ ଏମିତି ଜିନିଷ ତାକୁ ଦେଖିଲେ ମନ ବହୁତ ଖୁସି ହୁଏ ଏତେ ଖୁସି ହୁଏ କି ଯାହାକି ଭାଷାରେ କହି ହବନି ମନେ ଯେତେ ଦୁଃଖ ଥାଉ ଫୁଲ ଗଛଟିକୁ ଛୁଇଁଦେଲେ କି ଦେଖିଦେଲେ ମନ ବହୁତ ଉଲ୍ଲାସିତ ହୁଏ କିନ୍ତୁ ଫୁଲଗଛଟିକୁ ଉପାଡ଼ି ଫିଙ୍ଗି ଦଉଥିବା ଯେ ମାନେ ଦେଖିଲେ ମତେ ବହୁତ ରାଗ ଲାଗେ ଆଉ ମୁଁ ଫୁଲଗଛ ଲଗାଇବା ପାଇଁ ବହୁତ ଖୁସି ପାଏ ଏତେ ଖୁସିକି ଯାହାକି ମୁଁ ଭାଷାରେ କହିପାରିବିନି